ହ୍ୟାଲୋ ଆଜ୍ଞା ଜଗନ୍ନାଥ ଟ୍ରାଭେଲ ଏଜେନ୍ସିରୁ କହୁଛନ୍ତି କି ହଁ ମୋତେ ପୁରୀକୁ ଯିବାପାଇଁ କ୍ୟାବ୍ ବିଷୟ କାର୍ ବିଷୟରେ ବୁଝିବାର ଥିଲା ହଁ ମାନେ ଗୋଟେ ଛୋଟ କ୍ୟାବଟେ ଛୋଟ କାରଟେ ଦରକାର ଅଛି ଯେଉଁଥିରେ କି ଚାରିଜଣ ଲୋକ ଯାଇପାରିବେ ଆଉଗୋଟେ କାର ବିଷୟରେ ବୁଝିବାର ଅଛି କି ଯେଉଁଥିରେ ଛଅଜଣ ଲୋକ ଯାଇପାରିବେ ଯେମିତିକି ହେଲେ ଗୋଟେ ବୋଲେରୋ ବୁକ୍ କରିବାର ଅଛି ନହେଲେ ଗୋଟେ ସ୍ଵିଫ୍ଟଟେ ତ ଚାରିଜଣ ଲୋକ ଯିବାପାଇଁ ଆପଣଙ୍କ କେତେ ଭଡା ଅଛି ଆଚ୍ଛା ତ ଛଅଜଣ ଲୋକ ଯିବାପାଇଁ ଆପଣଙ୍କ ଭଡା କେତେ ତ ଆପଣଙ୍କ ପାଖରେ ଏବେ ଡ୍ରାଇଭର ଆଭେଲେବଲ ଅଛନ୍ତି କି ନାହିଁ କାରଣ ଆମେ ଯିବୁ ସେଠି ବୁଲାବୁଲି ଅଛି ସେଠି ରହିବୁ ପୁଣି ରିଟର୍ଣ୍ଣ କରିବାର ଅଛି ତ ଗାଡି ଆଉ ଡ୍ରାଇଭର ତାଙ୍କର କେତେ ଭଡା ହୋଇପାରିବେ କହିପାରିବେ ଆଉ ହଁ ଖାଇବା ମଧ୍ୟ ବି ସେଥିରେ ଯୋଡ଼ିଦେବେ ଖାଇବାଟା ବି ମଧ୍ୟ ଆମ ତରଫରୁ ଅଛି ହଁ ଚାରିଜଣଙ୍କର କେତେ ଛୋଟ କ୍ୟାବ୍ଟେ ନେଲେ କେତେ ନେଉଛନ୍ତି ଆଉ ବଡ଼ କ୍ୟାବ୍ଟେ ନେଲେ କେତେ କହୁଛନ୍ତି ସେଇଟି ବୁଝିକି କୁହନ୍ତୁ